ମୁଁ ଆଜ୍ଞା ପ୍ରଥମେ ବାହାରେ ରହୁଥିଲି ବାହାରକୁ ଗଲାପରେ ଘରର ଅବସ୍ଥା ଭଲ ନଥିଲା ମୁଁ ବାହାରେ ରହୁଥିଲି ବାହାରକୁ ଗଲାପରେ ମୋବାଇଲ୍ ବିଷୟରେ ମୁଁ ବି ଏତେ ଧାରଣା ନଥିଲା ତାପରେ ଯେତେବେଳେ ବାହାରେ ଯାଇକି ଟଙ୍କା ରୋଜଗାର କଲି ତାପରେ ଜାଣିଲି ଏ ସମସ୍ତେ ମୋବାଇଲ୍ ୟୁଜ୍ କରୁଛନ୍ତି ସେତେବେଳେ ବି ବଡ଼ ମୋବାଇଲ୍ ନଥିଲା ମୁଁ ଗୋଟେ ଆଜ୍ଞା ଏଇ ଛୋଟ ମୋବାଇଲ୍ କିଣିଲି ନୋକିଆ ମୋବାଇଲ୍ ନବେ ଅଡ଼ତିରିଶି ସାଇ ସାଇଜ୍ର୍ କିଣିଲା ପରେ ମୁଁ ତାକୁ ୟୁଜ୍ କଲି କଲାପରେ ଧୀରେ ଧୀରେ ତାପରେ ବଡ଼ ମୋବାଇଲ୍ ବି ବାହାରିଲା ବାହାରିଲା ତାପରେ ମୁଁ ଦେଖିଲି ସ୍ମାର୍ଟଫୋନ୍ ଭିଭୋ ଓପୋ ଏସବୁ ଫୋନ୍ ଦେଖିଲି ମୋର ଯେଉଁ ଫୋନ୍ଟା ହେଉଛି ଭିଭୋ ଚଏସ୍ ହେଲା ମୁଁ ସେଇ ଭିଭୋ ଫୋନ୍ଟା ବଡ଼ ମୋବାଇଲ୍ଟା ଆଣିଲି ଆଣିଲା ପରେ ସେ ମୋବାଇଲ୍ ୟୁଜ୍ କଲାପରେ ସବୁକିଛି ମୋବାଇଲ୍ରେ ଆସିଲା ମୁଁ ସବୁକିଛି ବି ଜାଣିପାଇଲି ଡ଼ାଉନଲୋଡ଼୍ ମେସେଜ୍ଫେସେଜ୍ ସବୁକିଛି ୟୁଜ୍ କଲି